କେନ ଥିଲୁ ଏତେ ଦିନ ଯେ ଈହାଥିନି ବାହାରୁଛୁ ଲୋ ବୁଝୁଛେଁ ବୁଝୁଛେଁ ଯେ ବୁଲିଯିବା ଯେ ଇ ଡେଭିରଗଡ଼ ଆଡ଼କେ ଟିକିଏ ଗଲେ କିନି ଛୁଆମାନଙ୍କୁ ଧରିକରି ଏନ୍ତା ପାହାଡ଼ ପର୍ବତ ବାଘ ଭାଲୁ ସମସ୍ତେ ଅଛନ ସେନୁ ଛୁଆମାନଙ୍କୁ ଟିକେ ଦେଖାଲେ କିନି ଛୁଆମାନେ ବି ହେବେ ଆର ଆମକୁ ବି ଟିକେ ଭଲ ଲାଗବା ସେନ ପର୍ବତ ମାନେ ଅଛି ବଡ଼ ବଡ଼ ଗଡ଼ ମାନେ ସେନ ଅଛି ହେଲେ ସେନ ଆରମ୍ସେ ବସି ଉଠିକରି ଛୁଆମାନେ ଖେଲୁଥିବେ ଆର ଆମେ ସେନ ଦେଖତା ସିଆଡ଼କେ ନାଇଁ ଯିବାର ବଡ଼ ବନେ ହେଲା ନ ଇ ଆମର ଇଆଡ଼େ ଛତିଶଗଡ଼ ଆଡ଼େ ଅଛେ ଡେବିରଗଡ଼ ସିଆଡ଼େ କେ ଟିକେ ହଁ ଥରେ ଯାଇଥିଲୁ କହ ତ ଥରେ ଯାଇଥିଲୁ ବେଲେ ମୋତେ ଗୁଟେ ଖିସା ଖୁସି ଲାଗଲା ବେଲେ ଛି ରେ ଛୁଆମାନଙ୍କୁ କାଇଁ ଲାଗି ଆନଲି ଇଆଡ଼କେ ଛୁଆମାନଙ୍କୁ ଆନିଥିଲେ ଭଲ ହେତା ବୋଲିକରି ଏନ୍ତା ଆମେ ଦୁଇ ଲୁକ ବାହାରିଥିଲୁ ବୋଲେ ଏନ୍ତା କଥା ଲାଗଲୁ ବୋଇଲେ ଏନ୍ତା ସାଙ୍ଗସାଥି ଦିନେ ତମର ସାଙ୍ଗେ ନାଇଁ ଆସେ ଏନ୍ତା ସାଙ୍ଗ ହେଇକରି ଆମେ ଲେଡ଼ିଜମାନେ ଆମ ଛୁଆମାନଙ୍କୁ ଧରି କରି ବୋଲିକରି ମୁଇଁ ତାହାକୁ କହିଲି ଯେ ହଁ ଆଇବ ନିଜେ ଲେଡ଼ିଜମାନେ ବାହାରବ ବୋଇଲେ ଆଇବ ଛୁଆମାନଙ୍କୁ ଧରିକରି ବୋଇଲେ ବୋଇଲେ ଆର ଗୁଟେ ଯୁଡ଼େ ଏନ୍ତା ଲେଡ଼ିଜ ବାହାରବେ କାଇଁ ଯେ ମା' ଛୁଆମାନଙ୍କୁ ଧରିକରି କିଛି ନାଇଁ ହୁଏ ବେଶୀ ଦୁରିଆ ନାଇଁନ ଏଇ ଆମର ବସ୍ରେ ଗଲେ କେତେ ବେଲ ଲାଗବା ଏ ଚାର ପାଞ୍ଚ ଘଣ୍ଟା ଲାଗବା ଜେନ୍ ଥିମି ଜିମା ବୋଇଲେ ବି ପାଖେ ଯେନ୍ତା ଛୁଆମାନଙ୍କୁ ଧ ଆମର ଆଡୁ ତ ହେନ୍ତା ଜଣେ ବାହାରୁଛି ତମର ଘର ଆଡୁ କିଏ କିଏ ବାହାରବେ ଯେ ଦେଖ ହେଣେ କିନ କିନ ଲେଡ଼ିଜ ମାନେ ଜଣେ ଦୁଇଜଣ ବାହାରବେ ବୋଲେ ସେ ମୁଁ

ହଁ କ'ଣ ଏନ୍ତା ହଁ ମୁଇଁ ଆଣେ ରଜନୀକେ କାଣା ସେ ଆଦି ସୁଚାର ପୁନିଆ କି ଏନ୍ତା କରୁଛି ଦେଉଛେ ଜିମି ସେ ପରମି ତାର ମା' ଘର ଆଡ଼କେ ଟିକେ କିଏ କିଏ ବାହାରବ ଯେ ଦେଖିକରି ଟିକେ ଏନ୍ତା ଏନ୍ତା ଦଶ ବାର ଲୋକ ହେଲେ ଆରମ୍ସେ ପୁରା ମଜା ଲାଗତା

ହଁ ବୋଲେ ହେନ୍ତା କରି କରି ବାହାର କରି କରି ଜିମା ହଁ ହଁ ବୁଲିବୁଲା କରି ଛୁଆମାନଙ୍କୁ ଧରି କରି ନୂଆ ନୂଆ ସାମାନ ପତର ଘିନିକରି ହେନ ମନ୍ଦିର ବି ଅଛି ଗାଧମା ବୁଡ଼ମା ଆରୁ ହେବେ ହେବା ଖାନାପିନାଟା ହୋଟେଲ୍ନୁ ଖାଇମା ହେନୁ ହେଟା ତ ପୁରୀ ହେ ହେ ଛୁଆମାନଙ୍କୁ ଧରି କରି ପୁରୀ ବି ପଲେଇ ଜିମା ପୁରୀ ପଲେଇ ଜିମା ହେନ ହୋଟେଲ୍ ନ ବି ଦଉଥିସନ ହୋଟେଲ୍ ନ ଦେଖବା ସୁବିଧା ହେବାର ହେବା ନାଇଁଲେ ଆମର ସେ ପାଞ୍ଚ ଟଙ୍କିଆ ମିଲ୍ନେ ଅଛି ଯେ ହଁ ପାଞ୍ଚ ଟଙ୍କିଆ ମିଲ ଥି କେତେ ଲେଖା ଦେସନ ଯେ ନାଇଁ କହନ ସେନ ଜ ଗୁଟେ ଥାଲି ଦେଲେ କି ସେନ ନାଇଁ ସେନ ସେନ ଯେତେ ବି ସୁବିଧା ନାଇଁ ହେବା ବୋଇଲେ ଏନ୍ତା ସମସ୍ତେ ମିଶିକରି ଭୁଜିଟେ କରିନମା ହଁ ପିକ୍ନିକ୍ ବାଗେରେ କରିନମା ହଁ ହଁ ହଁ ହେନ୍ତା କରମା ହେନ୍ତା କରମା ଆରମ୍ସେ ଭଲ ଗୁଟେ ପିକ୍ନିକ୍ଟେ ବି କରମୁ ବୋଲମା ଇଆଡ଼େ ପୁରୀ ବି ଦର୍ଶନ କରମୁ ବୋଲମା ଇଆଡ଼େ ସବୁଆଡ଼େ ଛୁଆମାନେ ବୁଲଲୁ ବି ବୁଲି ବି ଗୁଟେ ଭଲ ଲାଗବା ହଁ ସେନ୍ତା କରମା ବାହାରି କରି ଜିମା ଆଜି କେତେ ଘର ଭିତରେ ଭରି ହେଇଥିମା ହଁ ହଁ ହୋଉ ଠିକ ଅଛେ